ଆମ ଅଞ୍ଚଳରେ ଜଳବାୟୁର କୌଣସି ଠିକ୍ ଠିକ୍ଣା ନାହିଁ ବର୍ଷା ଖରା ବର୍ଷା ଶୀତରେ ଠିକ୍ ଭାବରେ ତା'ମାନେ ପାଣିପାଗ ଠିକ୍ ଭାବରେ ରହୁନି ଗରମ ଦିନରେ କୃଷି ଜମିରେ ଅଧିକ ତେଣୁ ଅଧିକ ଗରମ ହେବା ଫଳରେ ଗଛଗୁଡ଼ିକ ଝାଉଁଳି ପଡ଼ିଛି ପତ୍ର ସବୁ ଜଳିଯାଉଛି ଚାଷ ଜମିରେ ତା'ମାନେ ଫଳ ହେଇଛି କିନ୍ତୁ ଫଳ ହେବା ସମୟରେ ବି ମରିଯାଉଛି ପାଣି ଠିକ୍ ଭାବରେ ତା'ମାନେ ହେଉନି ବର୍ଷା ଦିନରେ ଗଛଗୁଡ଼ିକ ତା'ମାନେ ଅଧା ବର୍ଷା ଯେତେବେଳେ ଲଗାଉଛି ସେତେବେଳେ ଅଧେ ନଷ୍ଟ ହେଇଯାଉଛି ଖରା ଯୋଗୁଁ ନଷ୍ଟ ହେଇଯାଉଛି ପୁଣି ତା ବର୍ଷା ଅଧିକ ଗଛଗୁଡ଼ିକ ବଡ଼ ହେବା ହେବା ବେଳେ ବନ ମାଡ଼ି ଯାଉଛି ବନରେ ସବୁ ଗଛ ବୁଡ଼ିଯାଉଛି ବୁଡ଼ିକି ନଷ୍ଟ ହେଇଯାଉଛି ତା'ପରେ ଯାହା ସବୁ ରହୁଛି ବଡ଼ ହେଲା ବେଳକୁ କୁଆପଥର ମାଡ଼ ହେଉଛି କୁଆପଥର ମାଡ଼ରେ ଫସଲ ସବୁ ଅଧିକ ନଷ୍ଟ ହେଇଯାଉଛି ଥଣ୍ଡା ଦିନରେ ସେଇଭଳି ତା'ମାନେ ସେ ଚାଷ ହେଉଛି ଚାଷ ହେବା ସମୟରେ ତା'ମାନେ ଠିକ୍ ଭାବରେ ଖରା ପାଉନି ସେ ଗଛଗୁଡ଼ିକ ବଢ଼ିପାରୁନି ଶୀତ ଦିନରେ ପୁଣି ତା'ମାନେ କୂଆପଥର ମାଡ଼ ହେଉଛି ନା ଗଛଗୁଡ଼ିକ ମରିଯାଉଛି ପୁଣି ଗରମ ଦିନରେ ପାଣି ସିଞ୍ଚନ ହେଇପାରୁନି ପାଣି ମିଳୁନି ପାଣି ହେଇଥିଲେ ଭଲ୍ ଚାଷ ହେଇଥାନ୍ତା ପାଣି ସବୁ ମିଳୁନି ଠିକ୍ ଭାବରେ ହେଲେ ବି ପାଣି ନହେବା ହେତୁ ଗଛଗୁଡ଼ିକ ମରିଯାଉଛି ଠିକ୍ ଅମଳ ସମୟରେ ଠିକ୍ ଭାବରେ ଅମଳ ହେଇପାରୁନି